କୁଶଲ ଶ୍ରମିକ ଖୁଜିବା ପାଇଁ ବହୁତ କଷ୍ଟକର ଆଗ ଆଗ କାଲରେ ଯାହା ହେଲେ କୁଶଲ କୁଶଲ ଶ୍ରମିକଗୁଡ଼ାକ ଖୁଜି ଖୁଜିବାକୁ ପଡ଼ୁନଥିଲା ନିଜେ ଆସିକରି ଆମେ କେମିତି କାମ କରିବୁ ବୋଲି ଲାଗିଯାଉଥିଲେ କିନ୍ତୁ ଆଜିକାଲି ବହୁତ କଷ୍ଟ ଆଜିକାଲି ଟଙ୍କା କୁଶଲ ଶ୍ରମିକ ପାଇଁ ତିନି ଶହ ଟଙ୍କା ହେଲେ ମଧ୍ୟ ମିଲିବାରେ ବହୁତ କଷ୍ଟ ହେଉଛି ଦିନ ମଜୁରିଆମାନଙ୍କୁ ଖାଇବାକୁ ଦେବାକୁ ପଡ଼ୁଛି ତା ସହିତ ପଇସା ବି ଢ଼େର ପଇସା ନେଉଛନ୍ତି ଯାହାଫଲରେ ଆଜିକାଲି ଶ୍ରମିକଙ୍କର ଚାହିଦା ବଢ଼ିଯାଇଛି ଏବଂ ସେମାନେ ଯାହା ଦରକାର ତାହା ଦେବାକୁ ପଡୁଛି ଯାହାଫଲରେ ଆମର